ହଁ ସନ୍ତରଣକାରୀମାନଙ୍କ କାନ ଏବଂ ପରିବା ଜନିତ ଅନ୍ୟାନ୍ୟ ସାଧାରଣ ଆଘାତ ରକ୍ଷା କରିବା ପାଇଁ ଆମକୁ କିଛି ଆଉ ସେଫ୍ ଯେଉଁଟା ଆମେ ସପୋର୍ଟ ଥିବା ଦରକାର କିଛି ଡକାଇଥିବା ଦରକାର ଯେମିତି ଆଘାତ ନ ଆସୁ ଆମେ ସନ୍ତରଣ କରିଲା ବେଳେ ସେଥିପାଇଁ ମୁଁ ଦେଖିଛି ଅନ୍ୟାନ୍ୟ ପ୍ରତିଯୋଗିତାରେ ସିଏମାନେ ଟୋପି ପୋଷାକ ଏବଂ ଚଷମା ବି ପିନ୍ଧିଥାନ୍ତି ଗଗଲ୍ସ ଆଦି ପିନ୍ଧିବା ଦରକାର ଏବଂ ଆମେ ସନ୍ତରଣ କଲାବେେଳେ ଆମେ ଧ୍ୟାନ ଦେବା ଦରକାର ଯେ ଆମର ଦେହରେ କେଉଁଠି ବି ଆଘାତ ନ ଆସୁ